ଆମେ ଘରେ ଥଏ ମଧ୍ୟ ଆମେ ଖାଦ୍ୟ ଗୁଡ଼ିକ ଅର୍ଡ଼ର କରିଥାଉ ଯାହାଦ୍ୱାରା ଅନେକ ଖାଦ୍ୟ ଗୁଡ଼ିକ ରହିଅଛି ଯେପରିକି ଲୋକମାନେ ବାସି ଗନ୍ଧଯୁକ୍ତ ଖାଦ୍ୟ ମଧ୍ୟ ବିକ୍ରି କରିଦେଇଥାନ୍ତି ଯାହାଦ୍ୱାରା ଲୋକମାନେ ସେଇ ଖାଦ୍ୟ ଖାଇକି ଅସୁସ୍ଥ ହୋଇପଡ଼ିଥାନ୍ତି ଏବଂ ସେସବୁ ବାସ୍ନା ନାହିଁ ଘଟଣା ସ୍ଥଳ ରୂପରେ ଦେଖିବାକୁ ଗଲେ ରେଷ୍ଟୁରାଣ୍ଟଗୁଡ଼ିକ ଏବଂ ଷ୍ଟୋରକୁ ଖାଦ୍ୟ ଅର୍ଡ଼ର କରିଥିଲେ କିନ୍ତୁ ତାହା ନିମ୍ନ ମାନରେ ଥିବା ଯେପରିକି ସତେଜ ଭଳି ବାସ୍ନା ନଥିଲେ କିମ୍ବା ଖରାପ ବାସ୍ନା ହଉଥିବା ଆପଣଙ୍କୁ ଆମେ ଅଭିଯୋଗ କରିବା ଦ୍ୱାରା ସେମାନେ ରେଷ୍ଟୁରାଣ୍ଟ କିମ୍ବା ଷ୍ଟୋରଗୁଡ଼ିକ ଯୋଗାଯୋଗ କରି ଏବଂ ଟଙ୍କା ଫେରସ୍ତ କିମ୍ବା ଜିନିଷ ବଦଳେଇବା ପାଇଁ ଅନୁରୋଧ କରିଥାଉ ଯାହାଦ୍ୱାରା ଆମେ ତାହା କରିବା ଦ୍ୱାରା ଆମକୁ ଟଙ୍କା ମଧ୍ୟ ମିଳିଥାଏ ଏବଂ ତାଙ୍କର ରେଷ୍ଟୁରାଣ୍ଟରେ ଆମେ କହି ମଧ୍ୟ ଥାଉ କି ବାସି ଖାଦ୍ୟ କିମ୍ବା ଇଆଡ଼ୁ ସିଆଡ଼ୁ ପଚା ଜିନିଷ ଖାଦ୍ୟ ବିକନ୍ତୁ ନାହିଁ ଏବଂ ଲୋକର ସ୍ୱାସ୍ଥ୍ୟକୁ ଦେଖି ଆପଣ ଭଲ ଖାଦ୍ୟ ବ୍ୟବହାର କରିଥାନ୍ତୁ